ହଁ ମୋର ପ୍ରିୟ ପ୍ରବାଦ ଅଛି ଆମେ ଯେତେବେଲେ ଦୁଇ ତିନ୍ ପଢ଼ିଲା ଟାଇମ୍କେ ତୁମ ପରି ଛୋଟ ପିଲାଟିଏ ଗୀତ ଥିଲା ସେତେବେଲେ ଆମେ ସେଟା ପଢ଼ିବାର୍ କେ ବହୁତ୍ ପସନ୍ଦ୍ କରୁଁ ଆଉ ପଢ଼ିଏଁ ମୁଁ ବୋଲେ ଯିଏ ହଁ ଛୁଆ ହଁ ଛୁଆମାନଙ୍କର୍ ତ ପ୍ରିୟ ହେଲା ତୁମ ପରି ଛୋଟ ପିଲା ସେନୁ ବହୁତ୍ ଶିଖିବାର୍ ବାବଦ୍ ଥିଲା ଛୋଟ୍ ପିଲା ଗୋଟିର ତାର୍ ଦିଆହେଇଥିଲା ବିଷୟଥି ଆଉ ସେ ପିଲା କେନ୍ତା କରି ବର୍ଷା ହେଲେ ବି ସେ ନିଜେ ପାଠପଢ଼ି ଆସିକରି ଆଉ ସାଙ୍ଗ ପିଲାମାନଙ୍କୁ ଧରିକରି ଗୁଡ଼ି ମାଟି ସେଟା ମାନଙ୍କୁ ରାସ୍ତାକେ ଭଲ୍ କରି କରି ସେ ବିଷୟଥି ଥିଲା ବୋଲେ ଆମେ ନା ପଢ଼ବାର୍ କେ ବହୁତ୍ ଭଲ୍ ଚାହୁଁ ପଉଁ ପଢ଼ିକରି ବି ଭଲ୍ ଲାଗେ ବି ଆଉ ତାହାକେ ପଢ଼ୁଁ ବି ଆମେ ତା ବିଷୟରେ ଲେଖା ହେଇଥିଲା ଭଲ୍ ଛୁଆମାନଙ୍କୁ ବି ବୁଝିପାରୁଥିଲି ଛୁଆମାନେ ଭି ଆଉ କହିବି ପାରୁଥିଲିସେ ବିଷୟଥି ବୋଲେ ଆମେ ତାହା ପଢ଼ୁ ତୁମପରି ଛୋଟ ପିଲାଟିର